ମୋତେ ଚିତ୍ର କରିବାକୁ ବହୁତ ଭଲ ଲାଗେ ମୁଁ ଥରେ ଚିତ୍ର କରୁ କରୁ ଏମିତି ଏକ ରେଖାରେ ଚିତ୍ର କରି ବସିଲି ତାକୁ ଦେଖିଲା ପରେ ଦେଖିଲି ସେ ଡକ୍ଟର ସର୍ବପଲ୍ଲି ରାଧାକ୍ରିଷ୍ଣଙ୍କ ଟୋପି ଟୋପିର ଆକୃତି ଭଳି ମୋତେ ଅନୁଭବ ହେଲା ତେଣୁ ସେଇଟା ଜୀବନରେ ମୋର ଏକ ଅନୁଭୂତି